ଆମ ଅଞ୍ଚଳର ଲୋକମାନେ ଧରିତ୍ରୀ ସମାଜ ସମ୍ବାଦ ପ୍ରମେୟ ଓ ଦିନଲିପି ଇତ୍ୟାଦି ଖବରକାଗଜ ପଢ଼ି ଆମ ଅଞ୍ଚଳର ଓ ଦେଶର ସବୁତକ ଖବର ଜାଣି ଖୁସି ହୁଅନ୍ତି ଏହା ବ୍ୟତୀତ ଲୋକମାନେ ଟିଭି ମାଧ୍ୟମରେ ଓଟିଭି କନକ ନ୍ୟୁଜ୍ କଳିଙ୍ଗ ଟିଭି ନନ୍ଦିଘୋଷ ନକ୍ଷତ୍ର ନ୍ୟୁଜ୍ ଭଳି ଚାନେଲ କୁ ଦେଖି ଦେଶ ବିଦେଶର ଖବର ଜାଣିପାରନ୍ତି ମୋ ପରିବାରର ଲୋକମାନେ ବିଶେଷତଃ ଓଟିଭି ପ୍ରତି ବେଶୀ ଆକୃଷ୍ଟ ହୋଇଥାନ୍ତି ଓଟିଭି ର ସମ୍ବାଦ ଗୁଡ଼ିକ ସ୍ୱଚ୍ଛ ଏବଂ ସତ୍ୟ ପ୍ରତିପାଦିତ ହୋଇଥାଏ